ଫସଲ ଉତ୍ପାଦନ କରିବା ପରେ ଆମେ ବିକ୍ରି କରିବାର ସୁଯୋଗ ନେଇଥାଉ ବିକ୍ରି କରିବାର ମଧ୍ୟସ୍ଥିମାନେ ଆମମାନଙ୍କ ସାହାଯ୍ୟ କରିବା ପରିବର୍ତ୍ତେ ଶୋଷଣ କରନ୍ତି କମ୍ ଦାମ୍ରେ କିଣି ସେମାନେ ଫାଇଦା ହାସଲ୍ କରନ୍ତି ଏହା ଜାଣିବା ପରେ ପ୍ରତ୍ୟେକ ଚାଷୀ ଅନ୍ଲାଇନ୍ ମାଧ୍ୟମରେ ସମସ୍ତ ଉତ୍ପାଦନ

ବିକ୍ରି କରନ୍ତି ତେଣୁ ଆମେ ଉଚିତ୍ ମୂଲ୍ୟରେ ପାଇପାରୁ

ମଧ୍ୟସ୍ଥିମାନଙ୍କ ସାହାଯ୍ୟ ଲୋଡ଼ୁ ନାହାନ୍ତି ସେମାନେ ତ ଶୋଷଣର ସହାୟତା ନିଅନ୍ତି ନା

ଏହା ପ୍ରତ୍ୟେକ ଚାଷୀ ଜାଣିବା ଦରକାର ଯେ ଫସଲ ଉତ୍ପାଦନ କରି ଉଚିତ୍ ମୂଲ୍ୟ ପାଇବା ହକ୍ ଆମର ଦାବି

ଏବେ ସରକାରଙ୍କର ଅନ୍ଲାଇନ୍ ସହାୟତା ଚାଷୀମାନଙ୍କୁ ବିଶେଷ ଯୋଗାଇ ଦେଇଛନ୍ତି

ଆମେ ସରକାରଙ୍କର ଏ ସହାୟତା ଯୋଗୁଁ ଅନ୍ଲାଇନ୍ ମାଧ୍ୟମରେ ଚାଷ ଧାନ ବିକ୍ରି କରି ବା ଅନ୍ୟାନ୍ୟ ଶସ୍ୟ ବିକ୍ରି କରି ଆମେ ଭଲ ପଇସା ରୋଜଗାର କରିପାରୁଛୁ